ମୋ ଜୀବନରେ ରୋଷେଇ କଣ ମୁଁ ଜାଣିନଥିଲି ଆଉ ଯେତେବେଳେ ପ୍ରଥମେ ରୋଷେଇ ଜାଣିନଥିଲି ପ୍ରଥମେ ରୋଷେଇ କେମିତି କରିବି ସମସ୍ତଙ୍କୁ ପଚାରିଲି ପଚାରିଲି ଆଗେ ନିଜେ କରିଲି ତାପରେ ଭଲ ହେବକି ନାହିଁ ବୋଲି ପଚାରିଲି ପଚାରିବା ପୂର୍ବରୁ ମୁଁ ଆଗେ ଡାଲି କରିଦେଇଥିଲି ଫାଷ୍ଟ ଡାଲି କରିଥିଲି ଡାଲିରେ ହଳଦୀ ପକାନ୍ତି କି ନାହିଁ ମୁଁ ଜାଣିନଥିଲି ଡାଲିଟା ହଳଦୀ ଆଉ ପକେଇନଥିଲି ଡାଲିଟା ହୋଇସାରିଥିଲା ମୁଁ ପଚାରିବା ପୂର୍ବରୁ ଡାଲିଟାକୁ ଆଗେ ଆଗେ ନ ପଚାରିକି କରିଦେଇଥିଲି ତାପରେ ସେଇଠୁ ଶାଶୁଙ୍କୁ ଯାଇ ପଚାରିଲି ମୁଁ କହିଲି ଆଉ କେମିତି ଡାଲିଟାକୁ ଏମିତି ଏମିତି କଲି ହେଉ ଯାହା ହୋଇଛି ହୋଇଛି ଆଉ ମୁଁ କହିଲି ତାହେଲେ ମାଂସ ତ ଅଣା ଯାଇଛି ମାଂସଟା କେମିତି କରିବି ନା ତାପରେ ଫାଷ୍ଟ କ'ଣ କରିବୁ ନା ମାଂସଟା ଟିକିଏ ଧୋଇଦବୁ ତାପରେ ଧୋଇ ଦେଇକି ଛାଣିଦେଇକି ତାକୁ ତେଲ ପକେଇଦବୁ କଡ଼େଇରେ ତେଲ ପକେଇ ଦେଇକି ତାପରେ ପିଆଜ ପକେଇଦବୁ ପିଆଜ ପକେଇ ଦେଇକି ତାପରେ ସବୁ ମସଲା ଏନ୍ତି ଗୋଟି ଗୋଟି ତାପରେ ତାପରେ ପକେଇବୁ ପକେଇକି ଲାଷ୍ଟରେ ମାଂସଟା ମସଲାଟା ପାଗ ହୋଇଗଲା ପରେ ମାଂସଟା ପକେଇବୁ ପକେଇ ସାରିଲା ପରେ ଆଉ ମାଂସର ଯେଉଁ ପାଣିଟା ବାହାରିବ ସେହି ପାଣିଟା ମରିଯିବ ତାପରେ ଆଇଁଷିଆ ଗନ୍ଧଟା ପଳେଇବ ଆଇଁଷିଆ ଗନ୍ଧଟା ପଳେଇଲା ପରେ ତୁ ଜାଣିବୁ ଯେ ମାଂସଟା ହୋଇ ହୋଇ ଆସିଲାଣି ଆଉ ମାଂସ ତାପରେ ହୋଇଗଲା ପରେ ମାଂସଟା ତାପରେ ଟିକିଏ ପାଣି ଦେବୁ ପାଣି ଦେଇ ଦେଲା ପରେ ଟିକିଏ କମ କମ ମାନେ ଆଉ ଟିକିଏ ଘୋଡ଼େଇଦେବୁ ତାପରେ ଟିକିଏ ମାନେ ଘୋଡ଼େଇ ଦେଲା ପରେ ଟିକିଏ କମ କମ ମାନେ ଗ୍ୟାସ୍ ହେଉ ବା ହିଟର ହେଉ ଯାହା ହୋଇଥିବ ତାକୁ ଗ୍ୟାସ୍ ହୋଇଥିଲେ କମେଇଦେବୁ ଚୁଲି ହୋଇଥିଲେ କମ ମାନେ ଜାଳ ବାହାର କରିଦେବୁ ହିଟର ହୋଇଥିଲେ ଟିକିଏ ବନ୍ଦ କରିଦେବୁ ଯଦି ଅଧିକ ହୋଇଯାଇଥିବ ବନ୍ଦ କରିଦେବୁ ଆଉ ସେହି ହିସାବରେ କରିବୁ ତାପରେ ମୁଁ ସେମିତି କଲି ତାପରେ ହୋଇସାରିଲା ପରେ ଟିକିଏ ନାଆକୁ ସିଝିଗଲା ପରେ ବନ୍ଦରେ ସିଝିଗଲା ପରେ ତାପରେ ତାକୁ ପାଣି ଘୋଡ଼ଣି ଖୋଲିକି ତାପରେ ତାକୁ ଆଉ ଟିକିଏ ଘାଣ୍ଟିକି ତାକୁ ପାଣି ଦେଲି ପାଣି ଦେଲା ପରେ ପାଣି ଫୁଟିଗଲା ପରେ ମାଂସ ହେଲା ସମସ୍ତେ କହିଲେ କହିଲେ ଯାହା ବି ହେଉ ନଜାଣିକି ବି ତ ଭଲ କଲୁ ଆଉ ଆଉ ଏଥର ତୁ ଆସ୍ତେ ଆସ୍ତେ ଶିଖିବୁ ଆଉ ତାପରେ ଶିଖିବୁ କହିଲେ ତାପରେ ସେଇଠୁ ଡାଲ୍ମାଟା କରିଥିଲି ଡାଲ୍ମାଟା ଆଉ ହଳଦୀ ତ ପକେଇନଥିଲି ଡାଲ୍ମାଟାକୁ କେହି ଖାଇଲେନି ସେଇଠୁ ରଖା ହେଲା ଯେମିତି ସମସ୍ତେ କହିଲେ ହେଉ ଆଉ ଯାହା ତ ହୋଇଛି ହୋଇଛି ଆଉ ଡାଲ୍ମାଟା ଯଦି ଏମିତି ହେଲା ହେଲା ତାପରେ ମାଂସ ଟାକୁ ଖାଇଦେବା ଭାତ ଖାଇଦେବା ହେଉ ତାପରେ ମୁଁ ରୋଷେଇ ତିନି ଘଣ୍ଟାରେ ଯେତେବେଳେ ନ ଜାଣିଥିଲି ସେତିକିବଳୁ ଚାରି ଘଣ୍ଟାର ରୋଷେଇଟାକୁ କରିଥିଲି ତାପରେ ଯେତିକିବେଳେ ଜାଣିଗଲି ସେତେବେଳେ ମୋତେ ଅଢ଼େଇରୁ ତିନି ଘଣ୍ଟା ଭିତରେ ଲାଗେ ତାପରେ ରୋଷେଇ କଲା ଭିତରେ ମାନେ କଟା ଧୁଆ ନିଜେ ନିଜେ ତାପରେ ସେ ଜିନିଷକୁ ସବୁ ସଫା ସୁତର କରିବୁ ସବୁ କଲା ପରେ ବି ତୁମକୁ ଟାଇମ୍ ଲାଗିବ ତାପରେ ସେ ସମୟରେ କିଏ ଆସିକି ପାଣି ମୁନ୍ଦାଏ ମାଗିଦେଉଥିବ କିଏ କଣଟିଏ କରିଦେଉଥିବ ଟିକିଏ ଇଆଡ଼େ ଘାଣ୍ଟି ଦେଉଥିବ ଲାଗିଯାଉଥିବ ଏକର ସେକର ହୋଇକି ଆମକୁ ତିନି ଘଣ୍ଟା ମୋତେ ଲାଗେ